ହଁ ମୁଁ ଟିଭି ଶୋ କିମ୍ବା ଶାର୍କ ଟ୍ୟାଙ୍କ ବିଷୟରେ ଜାଣିଛି ମୋତେ ପ୍ରଥମତଃ ବ୍ୟବସାୟ କରିବାକୁ ବହୁତ ଭଲ ଲାଗେ ମୋର ପିଲା ଦିନରୁ ଆଶା ଥିଲା କି ମୁଁ ଏକ ବ୍ୟବସାୟିକା ହେବି ଏହି ବ୍ୟବସାୟ ମୁଁ ଟିଭି ଶୋରୁ ଏବଂ ଶାର୍କ ଟ୍ୟାଙ୍କରୁ ଶିଖିବାକୁ ପାଇଛି ଆମେ ଟିଭି ଶୋ ମାଧ୍ୟମରୁ ଅନେକ କିଛି ଶିଖିଥାଉ କିନ୍ତୁ ମୋତେ ସେଥିରୁ ବ୍ୟବସାୟ ଉପରେ ଦେଖିବାକୁ ଭଲ ଲାଗେ ସୋନି ଚ୍ୟାନେଲରୁ ଦେଖିଥାଏ ପ୍ରଥମେ ମୁଁ ଏକ ଟେକ୍ସନାରୀ ଦୋକାନ ଦେଲି ଏହି ଟେକ୍ସନାରୀ ଦୋକାନରେ ଧିରେ ଧିରେ ବ୍ୟବସାୟ ବଢ଼ିବାକୁ ଲାଗିଲା ମୋର ସମସ୍ତ ଜିନିଷ ବା ପ୍ରଡ଼କ୍ଟର ଦାମ ମଧ୍ୟ ସଠିକରେ ଗ୍ରାହକମାନଙ୍କୁ ଦିଏ ତେଣୁ ଗ୍ରାହକମାନେ ମଧ୍ୟ ବହୁତ ଖୁସି ହୁଅନ୍ତି ଏହା ଦେଖି ମୁଁ ଟିଭି ଶୋରେ ମୋ ବ୍ୟବସାୟକୁ ଦେଖାଇବା ପାଇଁ ମନେ କଲି ଏବଂ ଶାର୍କ ଟ୍ୟାଙ୍କରେ ମୋ ବ୍ୟବସାୟକୁ ମୁଁ ପ୍ରକାଶ କଲି ଯାହା ଦ୍ଵାରା ମୋତେ କିଛି ଫଣ୍ଡିଙ୍ଗ ବା ପଇସା ମିଳିଥିଲା ବ୍ୟବସାୟକୁ ବଢ଼ାଇବା ପାଇଁ ଯାହା ଦ୍ଵାରା ମୁଁ ବହୁତ ଖୁସି ହେଇଥିଲି ଏହି ପଇସାକୁ ନେଇ ମୁଁ ମୋ ବ୍ୟବସାୟରେ ଲଗାଇଥିଲି ଏବଂ ମୋ ବ୍ୟବସାୟକୁ ମୁଁ ଆଗକୁ ଆଗକୁ ବଢ଼ାଇ ଥିଲି